ହ୍ୟାଲୋ ଦିଦି ମୁଁ ରଣପୁର ରୁ ଦେବାଶିଷ ଦେବାଶିଷ ହୋତା କହୁଥିଲି ମୁଁ ଆପଣଙ୍କ ଆପଣଙ୍କ କ୍ଲିନିକ କୁ ଯାଇଥିଲି ଚେକ କରିବାପାଇଁ ମୁଁ ଯେଉଁ ଜଣ୍ଡିସ ହୋଇଥିଲା ବେଡ଼ ରେ ଆଡ଼୍ ଥିଲି ଏହି ଜଣ୍ଡି ଜଣ୍ଡିସ ର ଲକ୍ଷଣ କୁହନ୍ତୁ ଆଉ କ'ଣ କ'ଣ ଖାଇବା ଯୋଗ୍ୟ ତାହା ମୋତେ ଟିକେ କୁହନ୍ତୁ

ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଦିଦି ଆଜ୍ଞା ଦିଦି ଆଉ କ'ଣ ଖାଇବା କଥା ରେ କ'ଣ ଖାଇବା କଥା ହଁ ଡକ୍ଟର ଯେଉଁ ପରାମର୍ଶ ଅନୁସାରେ ମେଡ଼ିସିନ ଦେଇଥିଲେ ସେ ମେଡ଼ିସିନ କଣ୍ଟିନ୍ୟୁ କରୁଛି ଆଉ ଖା ଖାଦ୍ୟ କ'ଣ ଖାଇବା

ଆଜ୍ଞା ପାଣି ସଫିସେଣ୍ଟ ପିଇବା କଥା ତ ଆଜ୍ଞା ଡକ୍ଟର ଙ୍କ ସାଙ୍ଗରେ କନ୍ସଳ୍ଟ କରିଥାନ୍ତି ଏବେ ଟିକେ କମ୍ ଜର ଟା ବେଶୀ ଜୋରେ ଜୋରେ ହେଉଛି କେବେ ଡକ୍ଟର ଙ୍କ ସାଙ୍ଗରେ କନ୍ସଳ୍ଟ କରିହେବ ଆଜ୍ଞା ଦଶଟା ବେଳକୁ ଗଲେ ଡକ୍ଟର ଙ୍କ ସାଙ୍ଗରେ କନ୍ସଳ୍ଟ କରିହେବ ତ ଯେଉଁ ମେଡ଼ିସିନ ଦେଇଛନ୍ତି ସେହି ମେଡ଼ିସିନ କଂଟିନ୍ୟୁ କରାହେବ ଆଜ୍ଞା ଦେ ମୋତେ ଦେ ପେସେଣ୍ଟ ଦେଖିଲା ପରେ ଡକ୍ଟର କହିବେ ଏହି ଜଣ୍ଡିସ ରେ ବେଶୀ ତଣ୍ଟି ଟା ଶୁଖିଲା ଭଳିଆ ଲାଗୁଛି ଯଦି କୁହନ୍ତୁ କ'ଣ କରା ହେବ ତଣ୍ଟି ଟା ଶୁଖି ଗଲା ଭଳିଆ ଲାଗୁଛି ଆଜ୍ଞା

ମୁଁ ଡକ୍ଟର ଯେ ମେଡ଼ିସିନ ଯେଉଁ ମେଡ଼ିସିନ ଦେଇଥିଲେ ଡକ୍ଟର ତାହା କଂଟିନ୍ୟୁ କରୁଛି ମୁଣ୍ଡ ବି ପେନ ହେଉଛି ମୁଣ୍ଡ ବିନ୍ଧା ହେଉଛି ଆଜ୍ଞା ତାଲେ ତ ମୁଁ କାଲି ଡକ୍ଟର ଙ୍କୁ ଗଲେ ଦେଖାଇଲା ପରେ ମେଡ଼ିସିନ ଡକ୍ଟର ଲେଖିବେ ଆଜ୍ଞା ଦିଦି ଆଜ୍ଞା ତାହେଲେ ଦିଦି ରହୁଛି ହେଲା କାଲି ଯିବି ଆଉ କାଲି କେତେଟା ଟାଇମ ରେ ଯିବି